ହଁ ସେମିତି ଏକ ଚିତ୍ରଶାଳା ମଧ୍ୟ ଅନେକ ସ୍ତୁପ ଉପାୟରେ ମଧ୍ୟ ହୋଇଛି ଚିତ୍ରଶାଳାରୁ ପିଲାମାନଙ୍କୁ କିଛି ଚିତ୍ର ବିଭିନ୍ନ ପ୍ରକାର ଚିତ୍ର ଅଭିଜ୍ଞତା ଆ ଦେବାକୁ ଭଲ ଲାଗେ ଚିତ୍ରଙ୍କ ଆର୍ଟିଷ୍ଟ ହେଉଛି କଳା ହେଉଛି ମଣିଷର ଜୀବନ କଳା ବିନା ମଣିଷର ଆତ୍ମଜ୍ୟୋତି କିଛି ନାହିଁ କଳାର ମାଧ୍ୟମ ଅନେକ ମଧ୍ୟ ରହିଛି ଏହା ସହ କଳା ଏକ ସ୍ୱଳ୍ପକାଳିନ ବ୍ୟବସ୍ଥା ମଧ୍ୟ ଏହା ପ୍ରାୟ ସମସ୍ତ ମନରେ କମ୍ ସମୟରେ ଯିବା ସୃଷ୍ଟି କରିଥାଏ ଏହା ଅତ୍ୟନ୍ତ ମନଲୋଭାଜନିତ କାର୍ଯ୍ୟକ୍ରମ କଳା ଏକ ମାଧ୍ୟମ ନିମିତ ବ୍ୟବସ୍ଥା ମଧ୍ୟ କୁହାଯାଏ ଏହା ଅଭିଜ୍ଞତାରୁ ମଧ୍ୟ ଯାହା ଜଣାପଡ଼େ ଶିକ୍ଷାକୃତି ଦବାକୁ ମଧ୍ୟ ଜ୍ଞାନ ଆହରଣ ବଣ୍ଟନ କରିବାକୁ ଭଲ ଲାଗେ ଓ ଚିତ୍ର ଚିତ୍ରାଙ୍କନ ଏକ ମଧ୍ୟ ଗଣମାଧ୍ୟମର ଏକମାତ୍ରା ଅଧୀନ କାର୍ଯ୍ୟକ୍ରମ ଏହା ସବୁ କାର୍ଯ୍ୟରିତ